ଆମ ଗାଁରେ ଶିଳ୍ପ ଶିଳ୍ପୀକା ବେଶୀ ଅଛି ଆମ ଗାଁରେ ବହୁତ ଦୋକାନ ଅଛି ଫ୍ୟାନ୍ସି ଷ୍ଟୋର୍ କିରାନା ଇତ୍ୟାଦି ଅଛି ଓ କେଉଁ ଜିନିଷ ମିଳିଲେ ଧ୍ୟାନ ଥାଏ ତେବେ ଆମେ ବାଲିପଡ଼ା ଦୋକାନକୁ ଯାଉ ବାଲିପଡ଼ାରେ ସବୁ ଜିନିଷ ମିଳିଥାଏ ଚପଲ ଦୋକାନ ଅଛି ମିଠା ଦୋକାନ ଅଛି ଫ୍ୟାନ୍ସି ଷ୍ଟୋର୍ ଅଛି ବହି ଦୋକାନ ଅଛି ତାପରେ କପଡ଼ା ଦୋକାନ ଅଛି ବ୍ୟାଗ୍ ଦୋକାନ ଅଛି ପ୍ୟାଣ୍ଟ୍ ସାର୍ଟ ଦୋକାନ ଅଛି ତାପରେ ଗଲା ଯେ ଫର୍ନିଚର୍ ଦୋକାନ ଅଛି ଟିଭି ତାପରେ କୁଲର୍ ଫ୍ରିଜ୍ ଇତ୍ୟାଦି ସବୁ ଦୋକାନ ଅଛି